ହ୍ୟାଲୋ ନମସ୍କାର ଆଜ୍ଞା ହଁ ସେ ଯେଉଁ ମୁଁ ପଳାଇ ଆସିଛି ଆଜି ଜଗତସିଂହପୁର ବାଙ୍କୀ ଯିବାର ଥିଲା ଆଉ କେମିତି କ'ଣ ଯିବି ଟିକେ କହି କୁହା ଦିଅନ୍ତୁ ବୁଢ଼ା ଲୋକ ଜାଣି ପାରୁନି ଆଉ ଜଗତସିଂହପୁରରୁ ମଙ୍ଗୁଳିକି କେମିତି ଯିବି ଡାଇରେକ୍ଟ୍ ବସ୍ ଅଛି କି ଆଜ୍ଞା ହଉ କେତେବେଳେ ଅଛି ତିନିଟା ପଇଁଚାଳିଶ ଏବେ ତ ଏତିକି ସମୟ ଅଛି କେଉଁଠି ଜଗତସିଂହପୁରରୁ ତିନିଟା ପଇଁଚାଳିଶିରେ ଅଛି ମଙ୍ଗୁଳିରେ କେତେବେଳେ ପହଞ୍ଚିବ ଏତେ କମ୍ ସମୟ ଓ ଏବେ ତ ଏତିକି ସମୟ କ'ଣ ଅଛି ମୁଁ ଟିକେ ଖାଇଖୁଆ ଦେଇଥାନ୍ତି କ'ଣ କରିବା ଆଜ୍ଞା ନା ମୁଁ ସେହି ଜଗତସିଂହପୁରରେ ଅଛି ନା ସେଇଠି ଖାଇ ଦେଇଥାନ୍ତି ନା ମୁଁ ଖାଇକି ତ ସମୟ ଅଛି ମୁଁ ଖାଇକି ଯେଉଁ ବସରେ ବସ୍ ଆସୁଥିବ ନା ବା ଖାଇନି ମୁଁ ସେଇଥିପାଇଁ କହୁଛି ଆଗେ ଖାଇ ଦେଇଥାନ୍ତି ଖାଇବା ଅଡ଼ୁଆଟା ଛିଡ଼ି ଛିଡ଼ି ଯାଇଥାନ୍ତା ସେ ଖାଇଖୁଆ କି ମୁଁ ଟିକେ ରେଷ୍ଟ୍ ନେଇକି ଅପେକ୍ଷା କରିଥାନ୍ତି ବସକୁ ଆଜ୍ଞା ଜଗତସିଂହପୁର କେଉଁ କେଉଁ ବସ୍ ଅଛି ଜଗତସିଂହପୁରରୁ ସେ ବସ୍ଟା ନାଁ କ'ଣ ମା ବସ୍ ତିନିଟା ପଇଁଚାଳିଶି ହଉ କେଉଁ ହୋଟେଲ୍ ଫୋଟେଲ୍ ତ ମୁଁ ଜାଣିନି କେଉଁ ହୋଟେଲ୍ ଭଲ ଆଜି ତ ରବିବାର ଅଛି ଟିକେ ଆମିଷ ସାଧା ନା ନା ମୁଁ ଟିକେ ଆମିଷ ଖାଇଥାନ୍ତି ହଉ ହଉ ନା ତା'ପରେ ଭଲ ଯେଉଁଉଟା ଟିକେ ଥିବ ସେଇଠି ଖାଇବା ନା ହଉ ହଉ ହଁ ମୁଁ ସେଠି ଖାଇକି ବୁଝିକି ମା ମା ବସ୍ ମଙ୍ଗୁଳି କେତେବେଳେ ଯାଉଛି ଅପେକ୍ଷା କରିଥିବି ତା'ପରେ ସେଇଠୁ ହଉ ତା'ପରେ ଖାଇ କି ସେଇଠି ଅପେକ୍ଷା କରିକି ଥିବି ମଙ୍ଗୁଳିରେ ପହଞ୍ଚିକି ବାଙ୍କୀ ଯିବାକୁ ପଡ଼ିବ ହଉ ଆଜ୍ଞା ସେଇଟା ଜାଣି ପାରୁନଥିଲି ତ ସେଇଥିପାଇଁ ଆପଣଙ୍କୁ ଟିକେ ପଚାରୁଥିଲି ଆଉ ହଁ ସବୁ